ହଁ କିଏ କ୍ଷୀର ବାଲା କହୁଛ ଆମର ଏହି ଗୋଟିଏ ପୂଜା ହେବ ତ କ୍ଷୀର ଟିକେ ଦରକାର ଥିଲା ଭଲ କ୍ଷୀର ଏଁ ପାଞ୍ଚ ଲିଟର କ୍ଷୀର ଦେବ ଗୋଟିଏ ପାଏ ହଁ ଗୋଟିଏ ଖିରି ହେବାକୁ ହଁ ଟିକେ ଭଲ ହଁ ହଁ ଭଲ କ୍ଷୀର ଟିକେ ଦେବ ଯଦି ତାହେଲେ

ପଚାଶ ଟଙ୍କା ଲେଖା ହେବ

ଆମର ଭଲ କ୍ଷୀର ଟିକେ ଦେବ କାଲି ହଁ

ହଁ ପାଞ୍ଚ ଲିଟର ଆମର ଦରକାରେ ବେଶୀ ନାଇଁ ଏହି ଖାଲି ପୂଜା ପାଇଁ ଟିକେ ହେବ ତ ତେଣୁ ଭଲ ଜିନିଷ ଟିକେ ଦରକାର ସେଥିପାଇଁ ତମକୁ କହୁଛି ଆଉ ହୁଁ ହୁଁ ସେ ଆମର ଗୁରୁବାରେ ଟିକେ ଦରକାର ଅଛି ହୁଁ ହୁଁ ହଁ ହଁ ଗୁରୁବାର ଟିକେ ଦେବ ଭଲ କ୍ଷୀର ଟିକେ ଦେବ ଗୁରୁବାର ଦିନ ଖିରି ହେବାପାଇଁ ହଁ ଲକ୍ଷ୍ମୀଙ୍କ ପୂଜା ଅଛି ତ ଆଚ୍ଛା ହଉ ଟିକେ ସଖାଳୁ ସଖାଳୁ ଦେଇଦେବ